ଆପଣ ଯଦି ବଗିଚା ଆରମ୍ଭ କରିବାକୁ ଚାହୁଁଛନ୍ତି ତେଣୁ ଆପଣ ମାନଙ୍କୁ

ଲୋକଙ୍କ ପାଇଁ ବହୁତ ସୁବିଧା ମଧ୍ୟ ହେବ ଖରା ଦିନେ ଜଣେ ବୃଦ୍ଧ ଲୋକ ବାଟରେ ଯାଉଥିବା ସମୟରେ ଛାଇ ପାଇଁ ଆଶ୍ରୟ ବି ନେଇପାରିବ ତେଣୁ ଗଛ ଲଗେଇଲେ ଆମକୁ କେତେ ଯେ ସୁବିଧା ହେବ ସେଥିପାଇଁ ବହୁତ ଭଲ କାମ ବି ଆପଣ କରୁଛନ୍ତି ତେଣୁ ଆପଣ ପ୍ରଥମେ ଗଛ ଲଗେଇ ସାରି ପାଣି ଦେଇ ତା ମୂଳରେ

ସେହି ଗଛକୁ ଆମେ ମଧ୍ୟ ବହୁତ ସୁବିଧା ମଧ୍ୟ ପାଇପାରିବା ସେହି ଗଛ ବଡ଼ ହେଲେ ଆମେ ତା ମୂଳରେ ଆଶ୍ରୟ ନେଇ ପାରିବା ଜଣେ ବୃଦ୍ଧା ଲୋକ ଯାଉଥିବା ବାଟରେ ବି ଖରା ଦିନେ ଆଶ୍ରୟ ବି ନେଇ ପାରିବ ତେଣୁ ଆପଣ ଯାହା ବି କରୁଛନ୍ତି ମଙ୍ଗଳ ପାଇଁ ହିଁ କରୁଛନ୍ତି